ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଆମର ଓଡ଼ିଶାରେ ଆମ ତିରିଶିଟି ଯାକ ଜିଲ୍ଲା ଯେଉଁଠିକି ଗଲେ ବି ଓଡ଼ିଆ ସମସ୍ତେ ଜାଣନ୍ତି ଏବଂ କହନ୍ତି ତେଣୁ ଓଡ଼ିଆ ଭାଷା ଆମେ ପିଲାଙ୍କୁ ପଢ଼ାଇବା ଶିଖାଇବା ଆମର କର୍ତ୍ତବ୍ୟ ଓଡ଼ିଆ ଭାଷା ସହିତ ଅନ୍ୟ ପ୍ରକାର ଭାଷା ମଧ୍ୟ ଶିଖିବେ ଯେ ହେତୁ ହିନ୍ଦୀ ଇଂରାଜୀ କୁଇ ବିଭିନ୍ନ ପ୍ରକାର ଭାଷା ଅଛି ସବୁ ପ୍ରକାର ଭାଷା ଶିଖିବେ ତା ମଧ୍ୟରୁ ଓଡ଼ିଆ ଭାଷା ହିଁ ପ୍ରାଧାନ ଏବଂ ମୁଖ୍ୟ ଆମ ଓଡ଼ିଶା ପାଇଁ ତେଣୁ ଆମ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖାଇବା ଆମର ସବୁଠୁ ବଡ଼ କର୍ତ୍ତବ୍ୟ ତେଣୁ ଆମେମାନେ ପିଲାମାନଙ୍କୁ ପ୍ରଥମେ ଓଡ଼ିଆ ଭାଷା ଶିଖାଇଥାଉ ଯେହେତୁ ଆମେ ଓଡ଼ିଆ କହୁ ଓଡ଼ିଆ ଲୋକ ଓଡ଼ିଆରେ ହିଁ ଆମର ସବୁ କାର୍ଯ୍ୟ ସଫଳତା କରୁଛୁ